ପିଟି ଉଷା ହେଉଛନ୍ତି ଜଣେ ଖେଳାଳି ତାଙ୍କ ଖେଳ ଦେଖିବାକୁ ବି ଭଲ ଲାଗେ ତାଙ୍କ ସଙ୍ଗେ ଶୁଣିବାକୁ ଭଲ ଲାଗେ ପିଲାମାନେ ତାଙ୍କୁ ଦେଖି ଆଗ୍ରହ ସହିତ ଖେଳନ୍ତି ଦେଖନ୍ତି ତାଙ୍କ ଭଳି ଖେଳିବାକୁ ବି ଚେଷ୍ଟା କରନ୍ତି ଆଉ ଜାଣିଛି ତାଙ୍କ ଖେଳକୁ ଅନୁସରଣ କରିକି ଆମ ପିଲାମାନେ ବି ତାଙ୍କୁ କୁହେ ତାଙ୍କ ଯେମିତି ଖେଳ ସେମିତି ଭଲ

ଖେଳାଳି ଜଗତ ସେମାନେ ରହିଛନ୍ତି ତାଙ୍କ ତାଙ୍କ କଥା ଆମେ ତ କିଛି ବେଶି କହିପାରିବୁନି ଯେତିକି ଜାଣିଛେ ସେତିକି କହିବାକୁ ପଡ଼ୁଛି ତାଙ୍କ ଖେଳ ଭଲ ଲାଗେ